ସୁସ୍ଥ ସୁସ୍ଥ ପଶୁର ସୁସ୍ଥ ପ୍ରଜାତିର ପଶୁ ପାଇଁ ଆମେ ସୁସ୍ଥ ରଖିବା ପାଇଁ ଆମେ ଡାକ୍ତରର ସହାୟତା ନେଉଛୁ ଆଉ ଆମେ ପଶୁ ଭଲ ଗାଈ ରଖୁଛୁ ଏବଂ ଯେମିତି ସେ ଭଲ ରହିପାରିବ ରହିପାରିବ ଏବଂ ତାର ଚରା ବୁଲା ଠିକ୍ସେ କରିପାରୁଛି ଆଉ ସେ ଠିକ୍ସେ ଚଲାବୁଲା କରିପାରୁଛି ଏବଂ ଖାଇବା ପିଇବା ତାର ଠିକ୍ ହୋଇପାରୁଛି କ୍ଷୀରଟା ଦେଇପାରୁଛି ଆଉ ସେଥିପାଇଁ ଆମେ ଏ ପ୍ରଜାତିର ପଶୁ ଆମେ ଚିହ୍ନଟ କରୁଛୁ ଏବଂ ସେ ତାର ଲକ୍ଷଣ ହେଉଛି ଯେ ସେ ଭଲରେ ଚରା ବୁଲା କରି ଖାଇବା ପିଇବା ଏବଂ ଇଏ କରିବା ହେଉଛି ତାର ଲକ୍ଷଣ ଆମେ ତାହାର ଏଥିପାଇଁ ଆମେ ପଶୁ ଡାକ୍ତରର ପରାମର୍ଶ ନେଉଛୁ ପଶୁ ଡାକ୍ତର କେମିତି ସେ ଭଲ ରହିପାରିବ ସୁସ୍ଥ ରହିପାରିବ ଆମେ ସେଥିପାଇଁ ଡାକ୍ତରର ପରାମର୍ଶ ନେଇ ତାକୁ ଇଞ୍ଜେକ୍ସନ ଦେବା ଔଷଧ ଦେବା ସପ୍ତାହକୁ ସପ୍ତାହ ଡାକ୍ତର ଡକାଇକି ତାକୁ ଦେଖାଇବା ଏସବୁ କାର୍ଯ୍ୟ ଆମେ କରୁଛୁ କେମିତି ପଶୁ ସୁସ୍ଥ ହୋଇ ରହିପାରିବେ ବା ଭଲରେ ରହିପାରିବେ ଏହା ହେଉଛି ଆମର ସୁସ୍ଥ ପଶୁର ଲକ୍ଷଣ